ବାସନ୍କୁୁସନ୍ ଆମେ ଯେନ୍ ଧୁଇସୁଁ ଭୁଲ୍ କରି ସରଫ୍ ଶାଗୁନ୍ରେ ବ୍ୟବହାର୍ କର୍ସୁଁ ଏବଂ ଭଲ୍ ହେଇକରି ସମସ୍ତେ ଖାଦ୍ୟ ଖାଏସୁଁ ଭଲ୍ ହେଇକରି ରହେମା ଆର୍ ସୁସ୍ଥ ସବଲ ନିଜର ଦେହପାହା ବି ଭଲ୍ ରହେବା ବେଶୀ ସରଫ୍ ସାଗୁନ୍ ବ୍ୟବହାର୍ କଲେ ଖୁରିଗିନା ଭଲ୍ ହେଇକି ସଫା ହେବା ମାଛ ମାଂସ ତେଲିଆ ଜିନିଷ୍ ଆମର୍ ଯେନ୍ ଅଣ୍ଡା ମାଛ ମାଂସ ଖାଏବାର୍ ଦ୍ୱାରା ବେଶୀ ପରିମାଣ୍ରେ ଟିକେ ତେଲ୍ ଦେଇଥିସୁଁ ହେଲେ ବେଶୀ ତେଲିଆ ମାଂସ ହେବାର୍ ଦ୍ୱାରା ବାସନ୍କୁସନ୍ରେ ମଏଲା ହେଇଥିସି ସେଥିରଲାଗି ବୋଲିକରି ସରଫ୍ ସାଗୁନ୍ରେ ବ୍ୟବହାର୍ ଟିକେ ନେଲେ କିମ୍ବା କଂସା ବାସନ୍ ମାଜ୍ବାର୍ ସାବୁନ୍ ବ୍ୟବହାର୍ କରିକରି ଭଲ୍ କରିିକରି ତା'ମାନେ ମଜାମାଜିି ଦେଲେ ଆଉ ସଫା କରିଦେଲେ ଧୋଇଦେଲେ ପାଣି ଭଲ୍ ପାଣି ଦ୍ୱାରା କିମ୍ବା ସରଫ୍ସାଗୁନ୍ ଦ୍ୱାରା ଧୋଇକିରି ପାଏନ୍ ଦ୍ୱାରା ଭଲ୍ ପାଏନ୍ ସଫା କରିଦେଲେ ଆମ କଂସା ବାସନ୍ ବି ଭଲ୍ ହେଇଥିସି ତେଣୁକରି କଂସା ବାସନ୍ ଭଲ୍ ହେବାର୍ ଦ୍ୱାରା ନିଜେ ବି ଯେନ୍ ଜିନିଷ୍ଟା ତାମାନେ ନାଇ ଖାଇପାର୍ବା ସେ ଜିନିଷ୍ରେ ସେ ବାସନ୍କକୁସନ୍ରେ ଯେନ୍ ଜିନିଷ୍ ଖାଇପାର୍ମା ନିଜ୍କେ ବି ସଫା ଲାଗ୍ବା ଆର୍ ବାସନ୍କୁସନ୍ ବି ସଫା ହେବା ତେଣୁକରି ଆମେ ସମସ୍ତେ ଭଲ୍ ବ୍ୟବହାର୍ କର୍ମା ଭଲ୍ ଜିନିଷ୍ ଭଲ୍ ଖୁରିଗିନା ବାସନ୍କୁସନ ଭଲ୍ କରି ଧୁଇ ରେତି କରି ସରଫ୍ ଶାଗୁନ୍ ବା ଖାର୍ର ବ୍ୟବହାର୍ ସାଧା ଜିନିଷ୍ ଦେଲ୍ ଶାଗ୍ ହେନ୍ତା କିଛି ଖଟା ଖୁଟି ହେନ୍ତା ଜିନିଷ୍ ଖାଏଲେ ଖାର୍ ଦ୍ୱାରା ବା କାଠପୋଡ଼ା ଖାର୍ରେ ବ୍ୟବହାର୍ କରି କସା ବାସନ୍ ମାଜ୍ଲେ ବି ଚଲ୍ବା ଆରୁ ବେଶୀ ତେଲିଆ ଅଂଶ ଖାଏବାର୍ ଦ୍ୱାରା ତାର୍ ସରଫ୍ ସାଗୁନ୍ର ବ୍ୟବହାର୍ ନେଲେ ଭଲ୍ ବାସନ୍କୁସନ୍ ସଫା ହେବା ଆଉ ହଉଛେ ଇଟାରେ ନିଜ୍କେ ବି ଭଲ୍ ଲାଗ୍ବା ତେଣୁକରି ବାସନ୍କୁୁସନ୍ ବି ସଫା ରଖି କରି ନିଜେ ବି ସୁସ୍ଥସବଲ ରହେବା ଦର୍କାର୍ ଆର୍ ନିଜେ ବି ଯେନ୍ ଜିନିଷ୍ଟା ଖାଇପାର୍ମା ସେ ଜିନିଷ୍ଟା ବି ବ୍ୟବହାର୍ କରିପାର୍ମା ସେ ଜିନିଷ୍ଟା ଯଦି ଖାଏମା ସେ ବାସନ୍କୁସନ୍ରେ ନିଜ୍କେ ବି ଭଲ୍ ଲାଗ୍ବା ଏବଂ ସଫା ଲାଗ୍ବା ନିଜେ ବି ସୁସ୍ଥସବଲ୍ ରହିି ନିଜର୍ ଶରୀର ବି ଭଲ୍ ଉତ୍ପାଦନ ହେଇପାର୍ବା ନିଜେ ବି ଭଲ୍ସେ ରହିପାର୍ମା